ଇଲେକ୍ଟ୍ରି ମୋଟର ଦ୍ୱାରା ପାଇପ୍ ପାଇପ୍ ପାଇପ୍ କରେଣ୍ଟ ଦ୍ୱାରା ଇଲେକ୍ଟ୍ରି ମୋଟରରୁ କୂଅରୁ ପାଣି ବାହାର କରା କରାଯାଇ ଥାଏ ଏବଂ କୂଅରେ କିଛି ଇଲେ ଇଲେକ୍ଟ୍ରିକ୍ ଦ୍ୱାରା ବହୁତ ମାନେ ମଟ ମୋଟର ମୋଟର ସାହାଯ୍ୟରେ ଇଲେକ୍ଟ୍ରି କିଛି ବା କରେଣ୍ଟ କରେଣ୍ଟ ଦ୍ୱାରା କିମ୍ବା ଡିଜେଲ ଦ୍ୱାରା ବି ପାଣି ବାହାର କରାଯାଇ ପାରିଥାଏ